ଆମେ ବିଭିନ୍ନ ପ୍ରକାର ଋତୁକୁ ଭିନ୍ନଭିନ୍ନ ଭାବରେ ଉପଭୋଗ କରିଥାଉ ମୁଁ ମୋର ପିଲାବେଳର କିଛି ସ୍ମରଣୀୟ ବା ଅଭିଜ୍ଞ କଥା ଗୁଡ଼ିକ କହୁଛି ସେତେବେଳେ ଆମର ସ୍କୁଲ ବା ବିଦ୍ୟାଳୟ ଗୁଡ଼ିକ ଛୁଟିଥାଏ ଆମେ ଅନେକ ସମୟ ସାଙ୍ଗସାଥୀ ମାନେ ଏକାଠି ହୋଇ ଗାଁ ପୋଖରୀ ବା ନଦୀରେ ଗାଧେଇ ଅଧିକ ସମୟ ଅତିବାହିତ କରିଥାଉ ତାପରେ ଆମେ ଗାଁ ତୋଟାରେ ବସି ଅନେକ ସମୟରେ ଆମ୍ବତୋଳି ସେଥିରେ ଲୁଣଲଙ୍କା ମଡ଼ାଇ ଖାଇବାରେ ମଧ୍ୟ ମଜା ନେଇଥାଉ ତୋଟାରେ ଥଣ୍ଡାଥଣ୍ଡା ପବନ ଦିଏ ଆମେ ସେଠାରେ ମଧ୍ୟ ଅଖା ବା ଗାମୁଛା ପାରି ଶୋଇ ପଡ଼ିଥାଉ ଏହାପରେ ଖରାଦିନେ ଆମକୁ ଥଣ୍ଡାପାଣି ବା ଦହିପଣା କିମ୍ବା ଲେମ୍ବୁପାଣି ଭଳି ଜିନଷ ପିଇବାକୁ ପସନ୍ଦ ଲାଗିଥାଏ କେବେ ଆମେ ପାଳିପାଳି କରି କେବେ କିଏ କା ଘରେ କ'ଣ ବନାଇ ଥାଆନ୍ତି ବା ପ୍ରସ୍ତୁତ କରିଥାନ୍ତି ତାକୁ ଆଣନ୍ତି ଆମେ ପିଇକି ମଜା କରିଥାଉ ଓ କିଛି ଖରାଦିନେ ସନ୍ଧ୍ୟାବେଳେ କିଛି ଚଟ୍ପଟା ହାଲୁକା ଜିନିଷ ଖାଇବାକୁ ଇଛା ହେଲେ ଆମେ ପାମ୍ପଡ଼ ଛଣା ବା ଗରମ ଗରମ ମୁଡ଼ିଭଜା ସାଙ୍ଗେରେ ପିଆଜ ମିକ୍ସଚର୍ ପକାଇ ଖାଇଥାଉ ଖରାଦିନେ ଆମକୁ ପଖାଳ ଭାତ ଖାଇବାକୁ ମଧ୍ୟ ବେସ୍ ଭଲ ଲାଗିଥାଏ ଯାହାଦ୍ୱାରା କି ଆମ ଶରୀର ଥଣ୍ଡା ଓ ସତେଜ୍ ମଧ୍ୟ ରହିଥାଏ ଏହାପରେ ଆସିଲା ବର୍ଷାଦିନ ବର୍ଷାଦିନେ ଆମେ କୁଆଡ଼େ ଏତେ ବୁଲାବୁଲି କରିବାକୁ ଯାଇପାରୁ ନାହୁଁ କାରଣ ରାସ୍ତାଘାଟ ନଈନାଳ ସବୁ ପାଣି ହୋଇଯାଇ ଥାଏ ତେଣୁ ଆମେ ସାଙ୍ଗସାଥୀ ବା ପଡ଼ିଶା ଘର ଲୋକ ସହ ମିଶି ମଧ୍ୟ ମାଛ ଧରିବାକୁ ଯାଉ ଆମର ଯେଉଁ କେନାଲ ଅଛି ବା ନଦୀ ମୁହାଣ ପାଖକୁ ଜାଲ ନେଇ ପକାଇ ଯାଇଥାଉ ବର୍ଷାରୁ ଓଦା ହେବା ଓଦା ନହେବା ପାଇଁ ଆମେ ଛତା ମଧ୍ୟ ଧରି ବେଳେବେଳେ ଯାଇଥାଉ ମାଛ ଧରିବାପାଇଁ ଓ ବର୍ଷାଦିନେ ସନ୍ଧ୍ୟାବେଳେ ସମସ୍ତେ ଗୋଟିଏ କାହା ପିଣ୍ଡାରେ ବସି କିମ୍ବା ଆମ ଗାଁ ସ୍କୁଲ ପାଖ ଦୁଆରରେ ବସି ଗାଁ ଦୋକାନରୁ ପକୁଡ଼ି ବା ଗରମ ଗରମ ଅ ମଟର ତରକାରୀ ଆଣି ଖାଇବାକୁ ପସନ୍ଦ କରିଥାଉ ବା ସନ୍ଧ୍ୟା ସମୟରେ ଗରମ ଚା ମଧ୍ୟ ପିଇବାକୁ ଭଲ ଲାଗିଥାଏ ଯାହା ଦ୍ୱାରାକି ଆମକୁ ଥଣ୍ଡାରୁ ଟିକେ ରକ୍ଷା ମିଳିଥାଏ ଏହାପରେ ଆସିଲା ଶୀତଋତୁ ଶୀତଋତୁରେ ଆମର ଧାନକଟା ଚାଲିଥାଏ ଏବଂ ବେଳେବେଳେ ଶୀତଋତୁରେ ଆମେ କ'ଣ କରୁନା ସାଙ୍ଗସାଥୀ ମାନେ ଏବେବି ଏକାଠି ହୋଇ ବିଭିନ୍ନ ପ୍ରକାର ସ୍ଥାନକୁ ଭୋଜି କରିବାକୁ ବଣଭୋଜି ବା ପିକନିକ୍ ଭଳି ଜାଗାକୁ ଆମେ ବୁଲିବାକୁ ଯାଇଥାଉ ସେତେବେଳେ ବେସ୍ ମଜା ଲାଗେ କାରଣ ଖରା ଏତେ ହଉ ନ ଥାଏ ଗରମ ଲାଗେନି ତ ବାହାରେ ବୁଲାବୁଲି କରିବାକୁ ବେସ୍ ଆରାମ୍ ଲାଗିଥାଏ ଶୀତଦିନ ବେଳକୁ ମଧ୍ୟ ଆମର ବିଭିନ୍ନ ପ୍ରକାର ଅନେକ ଗୁଡ଼ିଏ ପର୍ବପର୍ବାଣି ଗୁଡ଼ିକ ଆସି ଯାଇ ଥାଏ ତାକୁ ମିଳିମିଶି ଉପଭୋଗ କରିଥାଉ ଏବଂ ପରିବାର ବର୍ଗ ବା ସମ୍ପ୍ରକୀୟଙ୍କ ଘରକୁ ମଧ୍ୟ ଆମକୁ ସେଇ ସମୟରେ ଅନେକ ବୁଲାବୁଲି କରିବାକୁ ଯିବାକୁ ପଡ଼ିଥାଏ ସିଏ ବି ଏକ ଆନନ୍ଦର ଇଏ ପର୍ବ ସବୁଥାଏ ଏହା ବ୍ୟତୀତ ଶୀତଦିନେ ପ୍ରାୟେ ଲୋକ ଗରମ ଗରମ ଖାଦ୍ୟ ବା ଚାହା ପିଇବାକୁ ଭଲ ପାଇଥାନ୍ତି ଯାହାଦ୍ୱାରା କି ସେମାନଙ୍କୁ ଶୀତ ବା ଥଣ୍ଡା ଦାଉରୁ ରକ୍ଷା ପାଇପାରିବେ ଆଉ ସବୁଠାରୁ ମଜାଦାର ଖବର ହେଲାକି ସକାଳୁ ଉଠିଲେ ଗାଁର ଶେଷ ମୁଣ୍ଡରେ ବୃଦ୍ଧ ବ୍ୟକ୍ତିମାନେ ବା ଗାଁ ମଝିରେ ଏକାଠି ହୋଇ ନିଆଁ ଚାରିପଟେ ବସିଥାନ୍ତି ମଝିରେ ନିଆଁ ଜଳୁଥାଏ ସକାଳେ ସନ୍ଧ୍ୟାବେଳେ ଉଭୟ ସମୟରେ ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଆମେ ବି ସବୁ ଯାଉ ବର୍ତ୍ତମାନ ବି ଯାଉଚୁ ଯେବେ ବଡ଼ ହେଲେ ବି କୌଣସି ଅସୁବିଧା ନାହିଁ ସମସ୍ତେ ମିଶି ସେଠାରେ ଗାଁ ବା ଦେଶ ବା ରାଜନୀତି ବିଷୟରେ ମଧ୍ୟ କଥା ହୁଅନ୍ତି ଏସବୁ ଏକ ଏକ ମଜାଦାର ଓ ସ୍ମରଣୀୟ ଘଟଣା